ମୁଁ ଜୋମାଟୋ କହୁଛି ଜୋମାଟୋ ଫୋନ କରି ଆପଣ ଜୋମାଟୋ ପିଲା କହୁଥିଲେ ତ କିନ୍ତୁ ମୁଁ ଗୋଟାଏ ଅର୍ଡ଼ର କରିଥିଲି ମାନେ ପାଞ୍ଚଟା ବେଳେ ଛଅଟା ବେଳେ ପହଞ୍ଚିବା କଥା କିନ୍ତୁ ସାଢ଼େ ସାତଟା ଆଠଟା ହେଲାଣି ଏପର୍ଯ୍ୟନ୍ତ ପହଞ୍ଚି ନାହିଁ କେଉଁଠି ଅଛି ସେ ପିଲା ଆପଣ କେଉଁଠି ଅଛନ୍ତି କହିପାରିବେ ଜଲ୍ଦି ପହଞ୍ଚିବେ ଯଦି ପହଞ୍ଚନ୍ତୁ ନଚେତ୍ ମୋର ଅର୍ଡ଼ର ମୁଁ କ୍ୟାନସଲ୍ କରିଦେବି